ଆପଣମାନେ ଜାଣିଥିବେ ଯେ ଓଡ଼ିଶାରେ ପ୍ରତ୍ୟେକ ଗାଁ ଗହଳରେ ପଶୁ ବିକ୍ରି କରନ୍ତି ଏବଂ ସେଇ ପଶୁ ଭିତରେ କିଏ କ'ଣ ପ୍ରକାର ପଶୁ ରଖିଥାଏ ସେ କଥା ଆମେ କହିପାରିବାନି ପ୍ରତ୍ୟେକ ନିଶ୍ଚିତ ଭାବରେ ଯେତେ ଛୋଟ ଚାଷୀ ହେଉ କି ମଧ୍ୟବିତ ହେଉ କି ବଡ଼ ଚାଷୀ ହେଉ ସମସ୍ତଙ୍କ ଘରେ ପଶୁ ଥାଏ ଏ ପଶୁ ଭିତରେ କେଉଁ ପଶୁ ଗାଈ ଗୋରୁ ଆଉ ବତକ କୁଟା ଆଉ ବଡ଼ ହଂସ ଏଗୁଡ଼ା ରଖିଥାନ୍ତି ଏମାନଙ୍କ ଭିତରେ ଅଧିକାଂଶ ହେଉଛନ୍ତି କିଏ ମାରିକି ଖାଇ ତ କିଏ ଅନ୍ୟାନ୍ୟ ପଶୁକୁ ବିକ୍ରି କରି ପଇସା ମୂଲ୍ୟ ପାଆନ୍ତି ଆମେ ଅଧିକାଂଶ ଜାଗାରେ ଦେଖୁଛେ ଯେ ବଳଦ ରଖୁଛନ୍ତି କିଛି ବର୍ଷ ପରେ ସେ ବଳଦ ଗୁଡ଼ାକ ବିକ୍ରି କରିଦେଉଛନ୍ତି ଏପରି ହେଉଥିବାରୁ ଲୋକେ କିଛି ପଇସା ତାଙ୍କର ରୋଜଗାର କରିପାରନ୍ତି ଏବଂ ଆମେ ଆମ କଥାରେ ଯେ ପଇସା ହେଉଛି ବଡ଼ ଜିନିଷ ଏ ପଇସା ପାଇବା ପାଇଁ ହେଲେ ଅନେକ ପ୍ରକାର ପଶୁ ରଖିବାକୁ ପଡ଼େ କୁକୁଡ଼ା ପାଖରୁ ହଂସ ପର୍ଯ୍ୟନ୍ତ ସବୁ ପଶୁ ରଖିଥାଉ ଏଇ ଏଇ ଗୁଡ଼ାକୁ ବିକ୍ରି କଲେ ଆମେ କିଛି ପଇସା ଆମର ଇନକମ୍ ହୁଏ ରୋଜଗାର ହୁଏ ଏ ରୋଜଗାର ଭିତରେ ଆମର ଘର ଖର୍ଚ୍ଚ ପିଲାମାନଙ୍କର ଭବିଷ୍ୟତ ଖର୍ଚ୍ଚ ଆମେ ରଖିଥାଉଁ